ବୋଲିଏ ହଁ ମିଳୁଛି ଭଲ ଭିଟାମିନ୍ ଅଛି ଭଲ ବି କମ୍ପାନୀ ଭଲ ଅଛି ଦୁଇଟା ଦୋକାନ କମ୍ପାନୀ ନା ଦୋକାନ ଦୋକାନ ଦୋକାନ କ'ଣ କହିଲେ କ'ଣ କହିଲେ ହଁ ଡ୍ରେସ୍ ଥିବ ଭଲ ବି ଥିବ କ'ଣ କହିଲେ ଗୋଟେ ସେକେଣ୍ଡ୍ କୁ ଟ୍ୱେଣ୍ଟି ଅଛି ତା'ର ଦାମ୍ ଦେଖିକି ନା ଅଛି ଯେତିକି ରେଟ୍ର ସେତିକି ଅଛି ଅଛି ଅଛି କିଏ ନେବେ ଆପଣ ପଚାରୁଛନ୍ତି ଯେ କୁମ ଦାନରେ

କେଉଁ ଦାମ୍ର ମୁଭିଟା ନବ ଭାବୁଛ ଆଉ ରେଟ୍ ଦେଇକି ନା ଅଛି ଶହେରେ ଅଛି ପଚାଶରେ ଅଛି ଦାମ୍ ଦେଇକି ନା ଅଛି କୁହ ତୁମ ଇଚ୍ଛା ଯେତେ କେତେ ଆପଣ ଅର୍ଡ଼ର୍ ଦେବେ ନା ଆପଣ ହିଁ କୁହନ୍ତୁ କୁହନ୍ତୁ ହଉ ହଉ ଦଉଛୁ ଏତେ ବି ଟାଇମ୍ ଲାଗୁ ନାହିଁ ଯେ ଆସିଯିବ ଆସିଦେବା ଆମର ଲୋକ ତ ନାହାନ୍ତି ନା ଦୋକାନ୍ରେ ଆସିଯିବେ ମୁଁ ଜାଣି ନାହିଁ ଆମ ସାର୍ ଏକା ଜାଣିଛନ୍ତି ଆ ହଁ ଆ ମୁଁ ଜାଣି ନାହିଁ ଦୋକାନ ଯାଇକି ପଚାର କେତେ ଦାମ୍ ଅଛି କେତେ ରେଟ୍ ଯାଉନ ପଚାର ହଁ ବହୁତ ଭଲ କପଡ଼ା ଟେ ବହୁତ ମିଳିବ